ଭଲ ଭଲ ପୁରୀ ନେହେରୁ ପାର୍କ୍ ଆଇ ଜି ପାର୍କ୍ ଭଲ ଜାଗାରେ ଆମେ ଭଲ ଭଲ ଫଟୋ ଉଠାଇପାରୁଛୁ ଯାହାକି ଆମେ କିଛି ସମୟରେ କରିପାରୁ ଯେମିତି ପୁରୀ ହେଲା ଆଇ ଜି ପାର୍କ୍ ହେଲା ତମର ଖଣ୍ଡାଧାର ହେଲା ଭଲ ଏମିତି ପୁରୀ ଜଗନ୍ନାଥ ମନ୍ଦିର ଆଇ ଜି ପାର୍କ୍ ଡିଅର୍ ପାର୍କ୍ ଖଣ୍ଡାଧାର ମୟୂରଭଞ୍ଜ ଆମର ସବୁ ଜାଗା ଇତ୍ୟାଦି ଯାହାକି ଆମେ ବୁଲିପାରୁ କରିପାରୁ ଯାହାକି ଆମର ଖଣ୍ଡାଧାର ପୁରୀ ଆଇ ଜି ପାର୍କ୍ ସବୁରେ ଜାଣିଥାଉ ଯାହାକି ଆମର ପୁରୀ ଜଗନ୍ନାଥ ମନ୍ଦିର ସେ ଆମର ସେଥି ବରଗଡ଼ ଝାରସୁଗୁଡା ଏବଂ ବହୁତ ପ୍ରକାର ଜାଗା ଅଛି ଯାହାକି ଇତ୍ୟାଦି ଆମେ କରିପାରୁ